ସାମ୍ପ୍ରତିକ ବର୍ଷଗୁଡ଼ିକରେ ଭାରତ ମୁଖ୍ୟ ଅର୍ଥନୀତି ବହୁତ ଭଲ ଭାବରେ ବୃଦ୍ଧି ପାଇଛି ଏବଂ ବିକଶିତ ମଧ୍ୟ ହୋଇଛି ଏବଂ ଏହି ଅଭିବୃଦ୍ଧିରେ ବହୁତଗୁଡ଼ାକ ମୁଖ୍ୟ ଶିଳ୍ପ ଗୁଡ଼ାକ ରହିଛି ଯାହାକି କୋଇଲା ହେଲା ବିଭିନ୍ନ ପ୍ରକାର ବେଦାନ୍ତ ହେଲା ଲୌହ ସାମଗ୍ରୀ ହେଲା ମାନେ ବହୁତ ବଡ଼ ବଡ଼ ଶିଳ୍ପଗୁଡ଼ାକ

ବହୁତ ବଡ଼ ବଡ଼ ଶିଳ୍ପ ଗୁଡ଼ାକ ବିକଶିତ ହୋଇଛି ଆମ ଅଞ୍ଚଳରେ ସାମ୍ପ୍ରତିକ ବର୍ଷ ଗୁଡ଼ିକରେ ଭାରତୀୟ ଅର୍ଥନୀତି ବିଭିନ୍ନ ରାଜନୀତିକ ହେଲା ଓ ବିକଶିତ ବହୁତ ଭଲ ଭାବରେ ବିକଶିତ ହୋଇଛି ଆଉ ମୁଖ୍ୟ ଶିଳ୍ପଗୁଡ଼ିକ ଯେମିତି ହେଲା